ମୁଁ ରାୟଗଡ଼ା ଜିଲ୍ଲାର ଏକ ସୁନ୍ଦର ଏବଂ ମନମୋହିନ ପ୍ରକୃତିକ ସ୍ତଳକୁ ବୁଲିଯାଇଛି ସେଇଟା ଜାଗାର ନାଁଟି ହେଉଛି ଦୂର୍ଗାପାଡ଼ୁ ଯେଉଁଠିକି ମୁଁ ଅ ଆମର ସାଙ୍ଗମାନଙ୍କ ସହ ଯାଇଥିଲି ଏ ଭୋଜି ପାଇଁ ଏକ ସୁନ୍ଦର ବଣଭୋଜିପାଇଁ ଆଉ ସେଇଠି ମୁଁ ବହୁତ ମଜା କଲି ଏବଂ ସାଙ୍ଗମାନଙ୍କ ସହ ବହୁତ ପ୍ରକାରର ଖେଳ ବି ଖେଳିଲି